ଆମ ଅଞ୍ଚଳରେ ଡ଼ାକ୍ତର୍ଖାନା ଅଛି ଡ଼ାକ୍ତର୍ଖାନାରେ ବହୁତ ଲମ୍ବା ଧାଡ଼ି ଲାଗିଥାଏ ଲମ୍ବା ଧାଡ଼ି ଏତେ ଲମ୍ବା ଧାଡ଼ି ଯେ ନାଇ କହନ ପୁରା ଆରୁ ସକାଳୁ ଛଅଟାରେ ଯାଉଛ ବେଲେ ରାତି ଦଶ୍ଟା ବି ହେଇଯିବା ସେତେ ଲମ୍ବା ଧାଡ଼ି ଲାଗିଥାଏ ପେସେଣ୍ଟ୍ମାନେ ହେନ୍ତେଇ ପେସେଣ୍ଟ୍ମାନ୍ଙ୍କର୍ ପେସେଣ୍ଟ୍ମାନେ ମରି ବି ଯାଆନ୍ତି କିଏ ବାନ୍ତି ସେଇଠି ବାନ୍ତି କେତେ କା'ଣା ହେଇଯାଆନ୍ତି ହେଥିଗୁନା ଟୋକନ୍ କରିବା କଥା ଟୋକନ୍ କର୍ଲେ ନମ୍ୱର୍ ସିରିୟଲ୍ ନମ୍ୱର୍ ଦେବ ନମ୍ବର୍ ହିସାବେ ଯାଇକରି ଡ଼କ୍ଟର୍ କୁହା ହେବ ଡ଼କ୍ଟର୍ ବି ବହୁତ୍ ରହେବାର୍ କଥା ଗୁଟେ ଡ଼କ୍ଟର୍ ଡ଼ାକ୍ତର୍ଖାନାନେ ଦଶ୍ ବାରଟା ବି ଡ଼କ୍ଚର୍ ରହେବାର୍ କଥା କାହିଁକିନା ସମସ୍ତଙ୍କୁ ଭଲ୍ ଟ୍ରିଟ୍ମେଣ୍ଟ୍ ସମୟରେ କରିପାର୍ବ ଗୁଟେ ପେସେଣ୍ଟ୍ ଯଦି ସିରିୟସ୍ ଅଛି ସେ ଯଦି ଡ଼କ୍ଟର୍କୁ ଦେଖି ନ ନ ପାରୁଛି ତାହାଲେ କେମିତି ହେବ ସେ ପେସେଣ୍ଟ୍ ମରିଯିବ ସେଥିପାଇଁ ନି କାଏଁ ଲମ୍ୱା ଧାଡ଼ି ବି ରଖ୍ବାର୍ କଥା ନାହିଁ କାହିଁକିନା ଲମ୍ୱା ଧାଡ଼ିରେ ବହୁତ୍ ପ୍ରୋବ୍ଲେମ୍ ହେଉଛେ କାହିଁକିନା ଆଜି କାଲି ଲମ୍ୱା ଧାଡ଼ି ଲୋକମାନେ ଲାଗୁଛନ୍ତି ଯେ ଗେଞ୍ଜାଗେଞ୍ଜି ହେଇକରି ସେ ଲମ୍ୱା ଧାଡ଼ି ଲାଗୁଛି ଆଜି କାଲି କରୋନା ଭାଇରସ୍ ମାନେ ବି ଚାଲୁଛି ଭାଇରସ୍ ଭିତ୍ରେ କାହାକେ ଭାଇରସ୍ ଥିଲେ ବି ଭାଇରସ୍ ଡ଼େଗି ଯିବା ହେଥିର୍ଲାଗି ବେଲେ ଲମ୍ୱା ଧାଡ଼ି ନାଇ ରଖ୍ବାର୍ କଥା